ଆପଣ ଜଗାକାଳିଆ ଟ୍ରାଭେଲସ୍ରୁ କହୁଛନ୍ତି ମୁଁ ଗୋଟେ ଗାଡ଼ି ବୁକିଙ୍ଗ କରିଥିଲି ବାଦାମବାଡ଼ି ଯିବା ପାଇଁ କିନ୍ତୁ ବାଦାମବାଡ଼ିରେ ଛିଡ଼ା ହେଇଛି ଗାଡ଼ି ଏପର୍ଯ୍ୟନ୍ତ ଦେଖା ନାହିଁ ଆଉ ମୋର ଗାଡ଼ି ଦରକାର ନାହିଁ ମୁଁ ସେଟାକୁ କ୍ୟାନସଲ୍ କରିଦେଲି